ହଁ ମୋର ପେପର୍ ଦରକାର ନାହିଁ ପେପର୍ ଆମର ଯେଉଁ ଧରିତ୍ରୀ ପେପର୍ ଅଛି କ'ଣ କ'ଣ ପେପର୍ ଅଛି ତୁମ ପାଖରେ

ଆମର ଓଡ଼ିଆ ପେପର୍ ଦରକାର ଆଉ ଯେଉଁ ବଲିଉଡ଼ର ପେପର୍ ଦରକାର ଆଉ ଯେଉଁ ବର୍ଷେ ଯାକ ନେବି ଆଉ କ'ଣ କୁହ ଏତେ ରେଟ୍ କାହିଁକି ନେଉଛ ମୁଁ ତୋ ଡେଲି ଡେଲି ନେବି ନା ହଁ ହଁ ଠିକ ଅଛି ତ ଟିକେ ର ରେଟ୍ କମାଇ କରି କୁହନ୍ତୁ ନାଇଁ ଦେଖ ଟିକେ କମ୍ କରି କୁହନ୍ତୁ ଆମେ ତ ବର୍ଷ ଧରି ନେବି ନା ହଁ ଆଉ ଏକଟା କଥା ଶୁଣ ଆମର ଆଉ ଗୋଟେ ଆଉ ଗୋଟେ କଥା ଶୁଣ ମୋର ନଅଟା ଭିତରେ ପେପର୍ ଦରକାର ନାଇଁ ନାଇଁ ମୋର ନଅଟା ଭିତରେ ଦରକାର ନାହିଁ ଆମକୁ ନଅଟା ଭିତରେ ଦରକାର ନଅଟା ଉପର ମୁଁ ଘରେ ଥିବି ନି ନାଇଁ ମୁଁ ନ ନାଇଁ ନାଇଁ ତୁମେ ଏତେ ଗୁରା ଚାର୍ଜ ନେଉଛ ତ ମୁଁ ନଅଟା ଉପରେ କାହିଁକି ନେବି ନଅଟା ଭିତରେ ଦରକାର ମୋର ଆମର ବୋଲି ହିନ୍ଦୀ ପେପର୍ ମିଶା ଦେଇ ଦିଅ ମୋତେ ଆଉ ଓଡ଼ିଆ ତ ଧରିତ୍ରୀ ପେପର୍ ଥିବ ହଁ ସେଇଟା ହାମେଶା ଦିଅ ଆଉ ନଅଟା ଭିତରେ ଦେବାକୁ ଚେଷ୍ଟା କର ଆଉ ମୁଁ ଏ ନଅଟା ଉପରେ ମୁଁ ଘରେ ଥିବିନି ଆମର ଏ ଆଡ୍ରେସ ବାଲିମେଲା ଥାର୍ଟି ଏଇଟ ଡେଲି ଡେଲି ତ ଟାଇମ ମୁଁ ଉପରେ ନଅଟା ଉପରେ ଥିଲେ ତ ମୁଁ ଆଡ଼ଜଷ୍ଟ କରିପାରିବିନି ନା ମା ମଝିରେ ମଝିରେ ଥିଲେ ମୁଁ ଆଡ଼ଜଷ୍ଟ କରିପାରିବି ହଉ ଠିକ ଅଛି କାଲ କାଲି ହଁ ଠିକ ଅଛି ଏ ନଅଟା ଭିତରେ ପଠାଯିବ ହଁ ଠିକ ଅଛି ରଖନ୍ତୁ